ମୁଁ ଆମ ଘରେ ପ୍ରତ୍ୟେକ ଦିନ ଝାଡ଼ୁ କରେ ସଫା କରେ ସପ୍ତାହକରେ ଦିଥର ଚାରିପାଖ ସଫା କରେ ଆଉ ଚଟାଣକୁ ସାମ୍ପୁ ଦେଇ ସଫା କରେ ବିଭିନ୍ନ ପ୍ରକାର ସର୍ଫ ଦେଇ ସଫା କରେ ଏହିପରି ଭାବରେ ମୁଁ ଘର ସଫା କରେ